ଆମେ ପୋଷାକ ସର୍ଫ୍ ଏକ୍ସେଲ୍ ନିର୍ମା ଏଇସବୁ ଜିନିଷ ଦେଇକି ଭଲ ଭାବରେ ପୋଷାକ ସଫା କରୁ ପୋଷାକ ଭଲ ଭାବରେ ସଫା କଲେ ପିନ୍ଧିବାକୁ ବି ଭଲ ଲାଗେ ଆଉ ପୋଷାକ ଥିଲେ ପିନ୍ଧିବାକୁ ବି ଭଲ ଲାଗିବ ନାହିଁ ତେଣୁ ଆମେ ପୋଷାକ ସବୁବେଲେ ଭଲ ଭାବରେ ସଫା କରି ଭଲ ଭାବରେ ଶୁଖାଇଥାଆନ୍ତୁ ଓ ସେହି ପୋଷାକ ଆମେ ବ୍ୟବହାର କରୁ ଆମେ ପୋଷାକ ଧୋଇବା ପାଇଁ କମ୍ ଜଲ ଆବଶ୍ୟକ କରିବା ଉଚିତ୍ ବେଶୀ ଜଲ ଆବଶ୍ୟକ କଲେ ଜଲର ପର୍ଭବ କମିଯିବ ତେଣୁ ଜଲ ବି ଅଧିକ ନଷ୍ଟ ହୋଇଯିବ ତେନୁ ଆମେ ପୋଷାକ ସଫା କରିବା ପାଇଁ କମ୍ ଜଲ ବ୍ୟବହାର କରିବା କମ୍ ଜଲ ବ୍ୟବହାର କରିବାକୁ ହେଲେ ଆମେ ୱାସିଂ ମେସିନ୍ରେ ଧୋଇଲେ ଅଳ୍ପ ଜଲରେ ପୋଷାକ ବି ସଫା ହେଇଯିବ ଓ ଜଲ୍ଦି ବି ଶୁଖିଯିବ କିମ୍ବା ଗୋଟେ ଛୋଟ ବାଲ୍ଟିରେ ଅଳ୍ପ ଟିକେ ପାନି ନେଇେ ସେଠି ଗୋଟେ ଗୋଟେ କପଡ଼ା ସଫା କରି ଗୋଟେ ଗୋଟେ କରିକି ଭିଜାଇଲେ ତାପରେ ଗୋଟେ ଗୋଟେ କରିକି ସଫା କଲେ ଏ ଅଳ୍ପ ପାନିରେ ସବୁ ପୋଷାକ ସଫା ହେଇଯିବ ପୋଷାକ ସଫା କରିବା ଅଧିକ ଜଲ ଆବଶ୍ୟକ ନାହିଁ କମ୍ ଜଲରେ ବି ପୋଷାକ ଭଲ ଭାବରେ ସଫା ହେଇଯାଏ ଓ ଭଲ ଭାବରେ ଶୁଖି ବିି ଯାଏ ସେଇ ପୋଷାକ ପିନ୍ଧିଲେ ବି ଆମର କୌଣସି ରୋଗ ବି ହେବ ନାହିଁ ଆମେ ଭଲ ଭାବରେ ଚଲିପାରିବା ପୋଷାକ ବି ନୂଆ ଭଲିଆ ଦେଖାଯିବ ପିନ୍ଧିଲେ ବି ଭଲ ଲାଗିବ ଏମିତି ପୋଷାକ ପିନ୍ଧିଲେ ଲୋକମାନଙ୍କ ଦେଖିଲେ ବି ସମସ୍ତଙ୍କର ମନ ଖୁସି ଏବଂ ଏନୁ ଅଧିକ ଜଲ ନବଭର କରି କମ୍ ଜଲରେ ସର୍ଫ ଏକ୍ସେଲ୍ରେ ପୋଷାକ ତୁମେମାନେ ଧୋଉ ଦେଖିବ ପୋଷାକ ପୁରା ସଫା ହୋଇଯିବ